ସରକାର ଆମକୁ ସ୍ୱଚ୍ଛ ଭାରତ ବିଷୟରେ ଅଭିଯାନ ବିଷୟରେ ସଚେତନା ଦେଇଛନ୍ତି ସେଇଥିପାଇଁ ଆମକୁ ଗାଁ ପ୍ରତି ଗୋଟେ ଦୁଇ ତିନିଟା ଡଷ୍ଟବିନ୍ ଦେଇଛନ୍ତି ଯାହାପାଇଁ ଆମ ରାସ୍ତାକଡ଼ରେ ଯେତେ ଅପରିଷ୍କାର ଥିବ ସେଥିର ଆମେ ଡଷ୍ଟବିନ୍ରେ ପକାଇବା ଆଉ ସେଥିପାଇଁ ଆମ ଗାଁ ସ୍ୱଚ୍ଛ ହେବ ସଫା ଆଉ ଭଲ ଜୀବାଣୁ ମୁକ୍ତ ହେବ ଆଉ ସେଥିପାଇଁ ଆମକୁ ବହୁତ ଭଲ ବି ଲାଗୁଛି ଆଉ ସ୍ୱଚ୍ଛ ଭାରତ ବିଷୟରେ ଆମେ ଆମେ ଆମ ଲୋକଙ୍କୁ ବି ଆମେ ସଚେତନ କରେଇ ପାରିବୁ ସ୍ୱଚ୍ଛ ଭାରତ ଆମକୁ ଚାରି ଆମ ଘର ଚାରିପାଖରେ ଯେତେ ଅପରିଷ୍କାର ଲଟା ସବୁ ଆମେ କାଟି ତାକୁ ଆମେ ସଫା କରୁଛେ ଯାହାଫଳରେ ଆମ ଘରର ଯେତେ ମଶା କି ଯାହା ସବୁ ସମାନେ ଘରକୁ ଜୀବାଣୁ ମୁକ୍ତ କରିପାରିବେ ତେଣୁ ଆମେ ସେଥିପ୍ରତି ଧ୍ୟାନ ଦେଉଛୁ ଆଉ ଆମେ ଯେତେ ରାସ୍ତାକଡ଼ରେ ଯେତେ ଆବର୍ଜନା ପଡ଼ିଥିଲେ ବି ଆମେ ସଂଗ୍ରହ କରି ଆମେ ଡଷ୍ଟବିନ୍ରେ ପକାଇଥାଉ ଯାହାଫଳରେ ଆମ ଗାଁ ସ୍ୱଚ୍ଛ ହେବ ସେଥିପାଇଁ ଆମକୁ ଭଲ ଲାଗିବ ଆଉ ପରିବେଶ ବାୟୁ ଭଲ ରହିବ ଆଉ ପାଇଖାନା ସେଥିପାଇଁ ସରକାର ଆମକୁ ସ୍ୱଚ୍ଛ ଭାରତ କରିବା ପାଇଖାନା ଦେଇଛନ୍ତି ଯାହା ଫଳରେ ଆମେ ବାହାରକୁ ପାଇଖାନା ନଯାଇ ଆମେ ପାଇଖାନାରେ ଝାଡ଼ା ବସୁ ଯାହାକି ଆମ ରୋଗ ମୁକ୍ତ ହେଇପାରିବା ଏଥିପାଇଁ ଆମେ ସ୍ୱଚ୍ଛ ଭାରତ ବିଷୟରେ ଆମେ ଆମ ଦେଶ ହୋଇ ଆମକୁ ବହୁତ ସୁବିଧା ପାଉଛୁ